ମାଛ ଧରିବା ବୃତ୍ତି କହିଲେ ଏମିତି ଗୋଟେ ବୃତ୍ତି ଯାହାକି ଦେଖନ୍ତୁ ଦେଖିବାକୁ ଗଲେ ଅନ୍ୟ ବୃତ୍ତି ଅଛି ବହୁତ ପ୍ରକାର ବୃତ୍ତି ଅଛି ଯେମିତିକି ଆମର ମାନେ କଳା କଳା ବାଦ୍ୟ ମାନେ ଏଇ ଟାଇପ୍ର କଳା ବାଦ୍ୟ ବୃତ୍ତି ଅଛି ମାନେ ସବୁ ପ୍ରକାର ବୃତ୍ତି କି ମାଛ ଧରା ବୃତ୍ତି ମାନେ ଏମିତି ଯେ ଗୋଟେ ଲୋକ ଯଦି ମାଛ ଯଦି ଧରେ ତାକୁ ଦିନଯାକ ମାଛ ଧରି ମଜା ବି ଲାଗେ ମାଛ ଧରା ମାଛ ଆମେ ଜାଲରେ ମଧ୍ୟ ଧରନ୍ତି ଲୋକମାନେ ଆଉ ଆମେ ପିଲା ସମୟରେ ମଧ୍ୟ ମାନେ ନିଜେ ହାତରେ ମଧ୍ୟ ଧରିଥାଉ ମାନେ ସକାଳୁ ମାନେ ଛଅଟାରୁ ଯାଉ ଯେ ମାନେ ପୁରା ଏଗାରଟା ବାରଟା ଘଣ୍ଟେ ଯାଏ ପୁରା ମାନେ ମାଛ ଆମେ ଧରିଥାଉ କ'ଣ ପାଇଁନା ମାଛ ଧରିଲ ଆମକୁ ବହୁତ ମଜା ଲାଗେ ଭଲ ଲାଗେ ସେଥିପାଇଁ ଆମେ ମାଛ ଧରାଟାକୁ ଗୋଟେ ନିଜର ଗୋଟେ ବୃତ୍ତି ଭାବରେ ଆମେ ଭାବିଥାଉ କ'ଣ ପାଇଁ ନା ମାନେ ମାଛ ଧରିଲେ ମାନେ ମାନେ ମଜା ଲାଗେ ମାଛ ମାନେ କେମିତି ଗୋଟେ ଖାଲରେ ପଡ଼ିଥିବ ସେ ଖାଲରୁ ପିନ୍ଧି ଆମେ ଧୀର ସ୍ଥିରରେ କାଢ଼ିବୁ ସେଇ ଟାଇପ୍ର ତାକୁ କରିକି ମାନେ ମାଛଟାକୁ ମାନେ ବହୁତ ଭଲ ଭାବରେ ମାନେ ଆମେ କରିଥାଉ ପୁରା ମାଛ ଧରାଟାକୁ ଗୋଟେ ନିଜର